ଏବେ ଆମ କୃଷି ଯେଉଁଟା ଚାଲିଛି ଆମ ଗ୍ରାମାଞ୍ଚଳରେ ଯେଉଁଟାକି ଚାଷ କେନାଲ୍ ଆସିଛି ପାଣି ସୁବିଧା ମିଲୁଛିି ଯେଉଁଟାକି କ୍ଷୁଦ୍ର ଯେଉଁ ଚାଷୀ ଯେଉଁଟାକି ଯେଉଁ କାମ କରୁଥିଲା ଚାଷୀଟା ପାଣି ନହେଉଥିଲା ସେ ସୁବିଧା ହେଲା ଚାଷ ପାଇଁ ଆଉ ପାଣିର ପ୍ରଭାବିତ ପାଇଁ ଏବେ ଚାଷ ହିଁ ଭଲ ହେଉଛି ଚାଷ ଯେଉଁଟାକି ବହୁତ ମଝିରେ ମଝିରେ ଯେଉଁଟା ପାଣି ନିଷ୍କାସନ ହୋଇ ପାଣି ରହୁଛି ଯାଉଛି ଆସୁଛି କେନାଲ୍ ସୁବିଧା ପାଇଁ ସେଇ ଜିନିଷଟା ପାଇଁ ଏବେ ଏଇ କ୍ଷୁଦ୍ର ଚାଷୀମାନଙ୍କ ପାଇଁ ବହୁତ ଉନ୍ନତ ହେଉଛି ଯେଉଁଟାକି ପାଣି ଆଗରୁ ନ ସୁବିଧା ଥିଲା ଏବେ ବର୍ତ୍ତମାନ ସୁଦ୍ର କ୍ଷୁଦ୍ର ଚାଷୀକୁ ବହୁତ ସୁବିଧା ଦେଉଛି କେନାଲ୍ ପାଣି ଯେଉଁଟାକି ଆଗ ପୂର୍ବରେ କେନାଲ୍ ନଥିଲା ଏବେ ବର୍ତ୍ତମାନ କେନାଲ୍ ଆସିଲା ଏଇ କ୍ଷୁଦ୍ର ଚାଷୀଟା ବହୁତ ଉନ୍ନତିକୁ ଏବେ ଗତି କଲାଣି ଯେଉଁଟାକି ଆମ ଗ୍ରାମାଞ୍ଚଳରେ କେନାଲ୍ ନଥିଲା ନ କିଛି ଓ ବୋରିଙ୍ଗ୍ ନଥିଲା କିଛିନାଇଁ ଏବେ ଯେଉଁଟାକି କ୍ଷୁଦ୍ର ଚାଷୀଟା ବହୁତ ଉନ୍ନତି କଲାଣି ବୋରିଙ୍ଗ୍ ଆସିଲା ନଳକୂପ ଆସିଲା ଯେଉଁଟା କେନାଲ୍ ସୁବିଧା ହେଲା ସେଥିପାଇଁ କ୍ଷୁଦ୍ରଚାଷୀଟା ବହୁତ ଉପରକୁ ଉଠିବାର ଚେଷ୍ଟା ଚାଲିଛି ଯେଉଁଟାକି କେନାଲ୍ ଏଇପାଇଁ ପାଣିର ନିଷ୍କାସନ ପାଇଁ ହିଁ ଭଲ ସୁବିଧା ଚାଲିଛି